ହଁ ଗୁଡ଼୍ ଇଭିନିଙ୍ଗ୍

ଆଉ ମାନେ ଲେସନ୍ସ୍ ଯାକ ସରି ଯାଇଛି କି ପିଲାମାନଙ୍କର

ଓ ହଁ ଆଉ ଲେସନ୍ସ୍ ପ୍ଳାନ୍ଟା ପିଲାମାନଙ୍କର ଉପରେ ଇମ୍ପୋଟାନ୍ସ୍ ଦେଇକି ନା କରନ୍ତୁ କାଇଁକି ନା ପିଲାମାନେ ଏବେ କାଳେ ହାର୍ଡ଼୍ କୋଶ୍ଚିନ୍ ଦେବେ ତାଙ୍କେ ଏକ୍ସପେକ୍ଟ କରିପାରିବେନି କ'ଣ କି ଏତିକି ଇଜିଲି ଟିକିଏ ଲେସନ୍ସ୍ ପ୍ଳାନ୍ର ଇଏ ଇଏ ଦେଖିକି ନା ଟିକେ କୋଶ୍ଚିନ୍ କରିବେ ନା ଆଉ ଏବେ ଖରା ଛୁଟି ତ ହେଇଯିବ ତା ଆଗରୁ କରିଦେଲେ ବେଟର୍ ଥିବ ଏକ୍ଜାମ୍ ଆମେ ନେକ୍ସଟ୍ ନେକ୍ସଟ୍ ଉଇକ୍ରୁ ଷ୍ଟାର୍ଟ କଲେ ହେବ ଆଉ ଏବେଠୁ ସବୁ ପ୍ଲାନିଂ ଫ୍ଲାନିଂ କରିକି ପିଲା କୋର୍ସଟା ଯେଉଁ ଅନୁସାରେ ସରିଛି ସେହି ଅନୁସାରେ କୋଶ୍ଚିନ୍ଟା ପ୍ରିପେୟାର୍ କରି ଦିଅନ୍ତୁ ଫାଷ୍ଟ୍ ମୋତେ ଦେଖାନ୍ତୁ ତା'ପରେ ଯଦି କ'ଣ ଅସୁବିଧା ଆଉ ସୁବିଧା କ'ଣ ହେଲା ବୋଲି ମୁଁ ଆପଣଙ୍କୁ ଜଣାଇଦେବି ଆଉ ମ୍ୟାଥ୍

ଆଉ ମ୍ୟାଥ୍ର ସିଲାବସ୍ ସରିଛି ହଁ ଦେଖିବେ ସେ ମ୍ୟାଥ୍ କୋଶ୍ଚେନ୍ଟା ଟିକେ ହାର୍ଡ଼ ହାର୍ଡ଼୍ ତ ନାହିଁ ଟିକେ ମିଡ଼ିୟମଲି ପକାଇବେ କାଇଁକି ଆଜିକାଲି ପ୍ୟାଟନ୍ଟା ବହୁତ କଷ୍ଟ ଆଇଲାଣି ଏବଂ ବହୁତ କମ୍ପିଟିସନ୍ ବି ରହି ଆସୁଛି ତ ପିଲାମାନଙ୍କୁ ଆଗକୁ କୌଣସି ଇଣ୍ଟରଭିୟୁ କିମ୍ବା କୌଣସି ଏକଜାମ୍ସ ଦେବାପାଇଁ ସୁବିଧା ହେବ ଯେମିତି

ହଁ ଆଉ ଫାଷ୍ଟ୍ କେଉଁ କେଉଁ କ୍ଲାସ୍ର କରିବେ ଏକ୍ଜାମ୍

ସେହି ଟେନ୍ଥ ପିଲାମାନଙ୍କର ଛାଡ଼ିକି ଆଉ ଏଇଟ୍ ନାଇନ୍ ସମସ୍ତଙ୍କର ଏକା ସାଙ୍ଗରେ କରି ଦିଅନ୍ତୁ ଯେମିତି କି ଟେନ୍ଥ ପିଲାମାନଙ୍କର ଏକ୍ଜାମ୍ ହେଲାବେଳକୁ ଯେମିତି କାହାକୁ ବେଶୀ ସେ ଅସୁବିଧା ନ ହୁଏ ଯେମିତି ଭଲ ଭାବରେ ସୁରୁଖୁରୁରେ ସରିଯିବ ଏକ୍ଜାମ୍ କାଇଁକି ନା ତାଙ୍କର ବୋର୍ଡ଼ ଏକ୍ଜାମ୍ଟା ବ ତ ତାଙ୍କୁ ବି ଅଧିକ ପ୍ରେସର୍ ପଡ଼ିଯିବ ନା ଏହି ହିସାବରେ ଟେନ୍ଥ ପିଲାମାନଙ୍କର ବି ଦେଖନ୍ତୁ ଲେସନ୍ସ୍ ଯାକ କ'ଣ ତାଙ୍କର ଡାଉଟ୍ ଅଛି କ'ଣ କେମିତି ସେସବୁ ଉପରେ ଦେଖିକି ନା ଆପଣ ଟିକେ କୋଶ୍ଚିନ୍ କରିବେ ମାନେ ଆପଣ କୋଶ୍ଚିନ୍ ପ୍ରିପେୟାର୍ କରି ହିଁ ମୋତେ ପଠାନ୍ତୁ ହଁ ହଁ ଓକେ ହଁ ନମସ୍କାର